ଆମର ଦୌଡ଼ିବା ଖେଳ ସବୁଠାରୁ ଭଲ ସେ ଦୌଡ଼ିବା ଖେଳ ଖେଳିଲେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସବୁଯାକ ହଲୁଛି ଭଲ ରହୁୁଛିି ଜଏଣ୍ଟ୍ ଜଏଣ୍ଟ୍ ଯାକ ବି ଭଲ ରହୁଛିି ଆଉ ଦେହରୁ ଝାଳ ବାହାରୁଛିି ସେଥିପାଇଁ ଦୌଡ଼ିବା ଖେଳ ସବୁଠାରୁ ଭଲ ସେ ଏହି ଦୌଡ଼ିବା ଖେଳ ପାଇଁ ଆମ ଗାଁଆଡ଼େ ପ୍ରତିଯୋଗିତା ରହୁଛି ରଖୁଛିି ସେହି ପ୍ରତିଯୋଗିତାରେ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ପ୍ରାଇଜ୍ ରଖୁଛିି ସେଥିପାଇଁ ଆମର ପିଲାମାନେ ସମସ୍ତେ ଆଗ୍ରହ କରି ଆସୁଛିି ଏବଂ ଗାଁର ମହିଳାମାନେ ବି କେତେ କେତେ ଲୋକ ଆସୁଛିି ଏହି ଖେଳ ଖେଳିଲେ ଯେମିତିକି ହକି ଖେଳ ବି ଭଲ ଖୋ ଖୋ ବି ଭଲ କବାଡ଼ି ବି ଭଲ ଏହିସବୁ ସବୁ ଦୌଡ଼ିବା ଖେଳ ସବୁଠାରୁ ଭଲ ଆମର ଶରୀର ଶରୀର ଭଲ ରହୁଛି ଏହି ଖେଳ